କ୍ରିକେଟ୍ ମୋର ଭାରି ପ୍ରିୟ ଖେଳ ଏ କ୍ରିକେଟ୍ ଖେଳକୁ ଶିଖିବା ଲାଗି ମୁଁ ଆମ ଓଡ଼ିଶାରୁ ମୁମ୍ବାଇକୁ ଯାଇଥିଲି ସେଠାରେ କ୍ରିକେଟ୍ ଖେଳି ଖେଳିଲି ଖେଳୁଥିଲି ଶିଖୁଥିଲି ପ୍ରତିଦିନ ଅଭ୍ୟାସରତ ଥିଲି ଏଠାରେ କ୍ରିକେଟ୍ ଆସୋସିଏସନ୍ରେ ହଷ୍ଟେଲ୍ରେ ରହୁଥିଲି ସେହି କ୍ରିକେଟ୍ ଆସୋସିଏସନ୍ ହଷ୍ଟେଲ୍ରେ ବହୁତ ଭଲ ଭାବରେ ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦିଆଯାଏ ଏବଂ ବହୁତ କମ୍ ଶୁଳ୍କରେ ସେମାନେ ସେଠାରେ ଶିଖିପାରନ୍ତି ଏ କ୍ରିକେଟ୍ ଖେଳଟା ଆନ୍ତର୍ଜାତୀୟ ଖେଳ ଏବଂ ଆମ ଦେଶରେ କ୍ରିକେଟ୍ ଖେଳକୁ ବି ବହୁତ ଭଲ ପ୍ରୋତ୍ସାହନ ମିଳେ ତ ସେଥିଲାଗି ମୁଁ କ୍ରିକେଟ୍ ମୋର ଭାରି ପ୍ରିୟ ଖେଳ ସେଥିଲାଗି ମୁଁ କ୍ରିକେଟ୍ ଖେଳିବା ଲାଗି ଶିଖିବା ଲାଗି ମୁମ୍ବାଇକୁ ଯାଇଥିଲି ସେଠାରେ ଖେଳି ମୁଁ ଆନ୍ତର୍ଜାତୀୟ ପ୍ରଥମେ ରାଷ୍ଟ୍ରୀୟ ସ୍ତରରେ ଖେଳିବା ଖେଳିବାକୁ ପ୍ରୋତ୍ସାହନ ପାଇଲି ଖେଳିଲି ମଧ୍ୟ ପୁଣି ଆନ୍ତର୍ଜାତୀୟ ଖେଳରେ ଭାଗ ନେବା ଲାଗି ବର୍ତ୍ତମାନ କାର୍ଯ୍ୟରତ ଅଛି